ହଁ ମୁଇଁ ଯୋଗ କ୍ଲାସ୍ ଯାଏସିଁ ମୋର୍ ସାଙ୍ଗମାନେ ବି ଯାଏସନ୍ ବହୁତ୍ ଲୋକ୍ ଯାଏସନ୍ ଆଉ ମୁଇଁ ଘରେ ବି କରସିଁ ଆସନ୍ ପକେଇ କରି ମୋର୍ ସାଙ୍ଗମାନେ ବି କରସନ୍ ମଜାମସ୍ତି କରିକରି କରସୁଁ ସଭେଁ ଯୋଗ କଲେ ଗୁଟେ ବହୁତ୍ ଭଲ୍ ଲାଗ୍ସି ସବ୍କେ କରବାର୍ କଥା ବି ଯୋଗ ଆଉ ମୋର୍ ସାଙ୍ଗମାନଙ୍କର୍ ସଙ୍ଗେ ମଜାମସ୍ତି କରିକରି ବି କର୍ସୁଁ କ୍ଲାସ୍ ବି କ୍ଲାସ୍ ବି ଯାଏସିଁ ଆଉ ଘର୍କେ ଆସ୍ଲେ ବି ଯୋଗ କରସିଁ ସବ୍କୁ ବି କହିଁସି ଯୋଗ କର ଭଲ୍ ହେବ ବଲି କରି ଆଉ ମୋର୍ ଦିହର୍ ଲାଗି ବି ଯୋଗ କଲେ ଭଲ୍ ଏ ବହୁତ୍ କିଛୁ ଦିହର୍ ଲାଗି ଭଲ୍ ଲାଗ୍ସି ଯୋଗ କଲେ ମୁଇଁ ଡ଼େଲି କର୍ସିଁ କ୍ଲାସ୍ ବି ଯାଏସିଁ ଯୋଗ କ୍ଲାସ୍ ବି ଯାଏସିଁ ଆଉ ଘର୍କେ ଆସ୍ଲେ ବି କର୍ସିଁ ଆଉ ଯେତେବେଲେ ମନ୍ ଲାଗବା ସେତେବେଲେ କଗ୍ସିଁ ଯୋଗ କ୍ଲାସ୍ ମୋତେ ବହୁତ୍ ଭଲ୍ ଲାଗ୍ସି ଯୋଗ କ୍ଲାସ୍ ଆଉ କ୍ଲାସ୍ କ୍ଲାସ୍ ଗଲେ ବି ଘରେ ବି କର୍ସିଁ ସବ୍କୁ ବି କହେସି କର ବଲି କରି ସେମାନେ ତାଫନେ ବି କର୍ସନ୍ ମଜାମସ୍ତି କରି କର୍ସୁଁ ବହୁତ୍ ଭଲ୍ ଲାଗେ ଯୋଗ କ୍ଲାସ୍ କଲେ